ମୁଖ୍ୟତଃ ଆମେ ହେଉଛୁ ଓଡ଼ିଶାବାସୀ ଆମର୍ ମାନ୍ଙ୍କର୍ ଲାଗି ଯେତେ ଡେଭଲପ୍ମେଣ୍ଟ୍ କରାହେଇଛେ ସେ ଭିତ୍ରୁ ହେଉଛେ ଗୁଟେ ପିଏମ୍ ଆଭାସ୍ ଯୋଜନା ଆମେ ଆମେ ହେଉଛୁଁ ଦାରିଦ୍ର ଲୋକ ବିପିଏଲ୍ ବାଲେ ଆମର୍ ମାନ୍ଙ୍କର୍ ଡେଭଲପ୍ର ଲାଗି ପିଏମ୍ ଆଭାସ୍ ଯୋଜନା କରାଯାଇଛେ ପିଏମ୍ ଆଭାସ୍ ଯୋଜନାରେ ସମସ୍ତଙ୍କୁ ଗୋଟିଏ ଗୋଟିଏ ଲେଖାଏଁ ଘର ମିଳିଥାଏ ପିଏମ୍ ଆଭାସ୍ ଯୋଜନାରେ ଯେଉଁ ଘର ବନାଯାଏ ସେଥିରେ ବି ଶ୍ରମିକ ମାନଙ୍କର୍ ଦରକାର୍ ହୋଇଥାଏ ଯେଉଁମାନେ କି ବାଲି ସିମେଣ୍ଟ୍ ଇ ସବୁ କାମ୍ କରିଥାନ୍ତି ମିଶେଇବା କରିଥାନ୍ତି ଆଉ ଏମିତି ସେମିତି କରିଥାନ୍ତି ସେମାନେ ଯେଉଁ କାମ କରି କି ସେମାନେ ଯେଉଁ କାମ କରନ୍ତି ସେମାନଙ୍କ ବି ଦିନ ମଜୁରୀ ହୋଇଯାଇଥାଏ